ହଁ ପାଣି ସବୁବେଳେ ଦରକାର ଆଉ ଗାଧେଇବା ପାଇଁ ପାଣି ଦରକାର ସଫାସଫି କରିବା ପାଇଁ ପାଣି ଦରକାର ଆଉ ରୋଷେଇ କରିବା ପାଇଁ ପାଣି ଦରକାର ଆଉ ବାସନ ମଜିବା ପାଇଁ ପରିବା ଧୋଇବା ପାଇଁ ଆଉ ଗଛ ଗୁଛ ଲଗେଇଲେ ପାଣି ଦରକାର ପାଇଖାନା ଗଲେ ପାଣି ଦରକାର ପିଇବା ପାଇଁ ପାଣି ଦରକାର ଆଉ ସବୁଥିରେ ପାଣି ଦରକାର ଦିନସାରା ଯେତେ ପାଣିରେ କାମ ସବୁ ପାଣି ଦରକାର ଝା ଝାଡ଼ା ଗଲେ ପାଣି ଦରକାର ପିଇବା ପାଇଁ ପାଣି ଦରକାର ଆଉ ଏଥିପାଇଁ ଫସଲ କରୁ ଫସଲ କଲେ ଆମେ ବାଇଗଣ ଲଗେଇଲୁ କି କଲରା ଲଗେଇଲୁ କଖାରୁ ଆଉ ଯାହା ସବୁ ଲଗେଇଲେ ପାଣି ତା' ପାଇଁ ଦରକାର ନା ନାହିଁ ଆଉ ଘର କାମ ହେଲା ଘର କାମରେ ବି ପାଣି ଦରକାର ସବୁ ପାଣିଟା ସବୁଥିରେ ଦରକାର ପରିବା ଦେହରେ ରୋଷେଇ କରିବାରେ ଆଉ ସପାସୁଫି ସବୁ ଜିନିଷରେ ପାଣି ଦରକାର ପର୍ବ ହେଲା ନିମିତ୍ତରେ ବି ପାଣି ଦରକାର ମାଛ ଆମ ଧୋଇଲୁ ମାଛ ପାଇଁ ପାଣି ଦରକାର ମସଲା ବାଟିବୁ ମସଲା ପାଇଁ ମସଲା ବଟାରେ ପାଣି ଦରକାର ଆଉ ସବୁ ସବୁଠେଇ ତ ପାଣି ଦରକାର ଗଛଫଛରେ ବି ଫସଲ କରିବୁ କୋବି ବାଇଗଣ ଟମାଟର ଆଉ କଲରା ପୋଇ ସବୁ ଲଗେଇଲେ ଶାଗ ସବୁଥିରେ ପାଣି ଶାଗ ବୁଣିଲୁ ଦିନକୁ ଦୁଇଥର ପାଣି ଦେବାକୁ ପଡ଼ିବ ଆଉ କ ସବୁଥିରେ ପାଣି ଘର କାମ କରିବୁ ପାଣି ଦରକାର ହବ ଲିପାଲିପି ପାଇଁ ପାଣି ଦରକାର ହବ ବିଲରେ ଧାନ ପାଇଁ ପାଣି ଦରକାର ବିଲ ଧାନ ତଳି ପକେଇଲେ ବି ତା' ପାଇଁ ପାଣି ଦରକାର ମଟର ଲଗେଇ ପାଣି ଦେବାକୁ ପଡ଼ିବ ଆଉ ସଫାସୁଫି ପାଇଁ ନିମିତ୍ତ ହେଲା ମଜାମଜି ବାସନକୁ ହାଣ୍ଡି କୁଣ୍ଡେଇ ହଣ୍ଡା ଟପିଆ ଏସବୁ ମଜା ପାଇଁ ପାଣି ଦରକାର ଆଉ ଯେତକ ସବୁ ଦିନସାରା ସବୁବେଳ ପାଇଁ ପାଣି ହିଁ କାମ ମୁହଁ ହାତ ଧୋଇବାପାଇଁ ପାଣି ଟିକେ ଦରକାରେ ଗାଧେଇବା ପାଇଁ ପାଣି ଦରକାର ପାଣି ସବୁଥିରେ ଆଗ ପରିବା କାଟିଲୁ ମାଛ ଧୋଇଲୁ ବାସନ ମାଜିବୁ ସବୁ ପାଇଁ ପାଣି ଦରକାର ପାଣି ସବୁଥିରେ ଦରକାର